ମୋର ସବୁଠାରୁ ପ୍ରିୟ ରାନ୍ଧଣା ହେଉଛି ଡାଲମା ଏହାକୁ ବହୁତ ଭଲ ଭାବେରେ ରୋଷେଇ କରିପାରେ ଏଥିରେ ଅନେକ ପ୍ରକାରର ସବୁଜ ପନିପରିବା ପଡ଼ିଥାଏ ଏହା ମଧ୍ୟ କମ ସମୟ ମଧ୍ୟରେ ହୋଇପାରେ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ ଆମ ଘର ସମସ୍ତ ସଦସ୍ୟ ଖାଇବାକୁ ଭଲ ପାଇଥାନ୍ତି ତେଣୁ ମୁଁ ଡାଲମାକୁ ବହୁତ ଭଲ ପାଏ